ବରା ପ୍ଲେଟ କୋଡ଼ିଏ ଟଙ୍କା ଆଳୁ ଚପ୍ କୋଡ଼ିଏ ଟଙ୍କା ସିଙ୍ଗଡ଼ା ବି କୋଡ଼ିଏ ଟଙ୍କା ସେଥିରେ ତରକାରୀ ବି ଫ୍ରି ପରା ଆଉ ହଁ ସିଙ୍ଗଡ଼ା ବି ଚାରିଟା

ହୁଁ

ହଁ ହଉ ଠିକ୍ ଅଛି ହଁ ଏଇଠି ତ ସେଇ ରେଟ୍ ଆଉ ବରା ପକୁଡ଼ି ସିଙ୍ଗଡ଼ା ସେ କଟଲେଟ୍ ମଧ୍ୟ ସେଇ କୋଡ଼ିଏ ଟଙ୍କା ଚାରିଟାରେ କୋଡ଼ିଏ ଦୋସା ଅଛି ପ୍ଲେନ୍ ଦୋସା ଅଛି ମସଲା ଦୋସା ଅଛି ଦୋସାକୁ ନେଇକି ଆଉ ପ୍ଲେନ ଦୋସା ମାନେ ସିଏ ଗୋଟେ ଦଶ ଟଙ୍କା ଆଉ ମସଲା ଦୋସା ସିଏ ଗୋଟେ କୋଡ଼ିଏ ଟଙ୍କା ଯିଏ ଯୋଉ ଦୋସା ଖାଇବେ ଆଉ ସିଏ ତାର ଅଲଗା ଅଲଗା ରେଟ୍ ରହୁଛି ଆଉ ହଁ ହଉ ଦେଖିବା ଆଉ ହଁ ହଉ ଦେଖିବା ବୁଝିବାକୁ ପଡ଼ିବ ଆଉ

ହଁ ହଁ ହଉ ଠିକ୍ ଅଛି ଦେଖିବା ବ୍ୟବସ୍ଥା କରିବା ଆଉ